ଭାରତ ହେଉଛି ଏକ ସୁନ୍ଦର ଓ ବିଶାଳ ଦେଶ ଏହା ମଧ୍ୟରେ ଓଡ଼ିଶା ଅନ୍ୟତମ ଓଡ଼ିଶାର ସ୍ଥାପତ୍ୟ ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟ ଚିତ୍ର ମୂର୍ତ୍ତି ବୟନ ମୁଦ୍ରଣ ଓ ମାଟିପାତ୍ର ମାଟିପାତ୍ର ଆମ ସଂସ୍କୃତିର ଏକ ମହାନ୍ ନିଦର୍ଶନ କୋଣାର୍କର ସୂର୍ଯ୍ୟ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ଖିଚିଙ୍ଗ୍ର କିଚକେଶ୍ୱରୀ ମନ୍ଦିର ମନ୍ଦିରର କଳା ଚତୁରିକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓଡ଼ିଶାକୁ ଆସନ୍ତି ଏହା ସହିତ ସୁନା ରୂପା ତାରକସି କାମ ପିତ୍ତଳର ସୂକ୍ଷ୍ମ କାରୁକାର୍ଯ୍ୟ ଓ ପଟ୍ଟଚିତ୍ର ଦେଖି ପର୍ଯ୍ୟଟକମାନେ ବିସ୍ମିତ ହୁଅନ୍ତି ବିନୟ ଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ସୂକ୍ଷ୍ମ ବସ୍ତ୍ର ଓ ନାନା ପଣ୍ୟ ଦ୍ରବ୍ୟ ନେଇ ବୋଇତ ଚଳାଇ ଓଡ଼ିଆ ସାଧବ ପୁଅ ବ୍ୟବସାୟ ବାଣିଜ୍ୟ କରିଥିଲେ କରି ବିଦେଶ ଲୋକଙ୍କୁ ଭାତୃତ୍ୱର ବନ୍ଧନରେ ବାନ୍ଧି ରଖିଥିଲେ ଓଡ଼ିଶାର ଭାଷା ସାହିତ୍ୟ ପୃଥିବୀର ଅନ୍ୟାନ୍ୟ ଉନ୍ନତ ଭାଷାଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ଭାଷାରେ ରଚିତ ମହାଭାରତ ରାମାୟଣ ଭାଗବତ ତଥା ବହୁ ପୁରାଣ କାବ୍ୟ କବିତା ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି ସେହିପରି କଟକ ନିଜର ତାରକସି କାମ ପାଇଁ ପ୍ରସିଦ୍ଧ ହୋଇଥାଏ ତ କଟକକୁ ଚାନ୍ଦିର ଭଣ୍ଡାର ବି ମଧ୍ୟ କୁହାଯାଇଥାଏ ଏଥିରେ ଏଇଠି ଚାନ୍ଦିର ବ୍ୟବହାର ଖୁବ୍ ବେଶୀ ହୋଇଥାଏ ସେହିପରି ଉଦାହରଣ ଭାବେ କଟକର ପ୍ରସିଦ୍ଧ ଦଶହରାରେ ମା ଦୁର୍ଗା ଚାନ୍ଦି ମେଢ଼ ଚାନ୍ଦି ଗହଣା ସହ ପୂଜା ପାଇଥାଆନ୍ତି ଓ ଓ ମୂର୍ତ୍ତି ମୂର୍ତ୍ତି ପାଇଁ ବି ହ ବନାଇବାରେ ବି କଟକ ପ୍ରସିଦ୍ଧି ଲାଭ କରିଛି ବୟନ ମାଟି ପାତ୍ର ଓ ମୁଦ୍ରଣ ସବୁରେ ଆଦି ସବୁ ହୁ ତିଆରି ଓ କାରୁକାର୍ଯ୍ୟରେ ମଧ୍ୟ କଟକ ବହୁତ ପ୍ରସିଦ୍ଧି ଲାଭ କରିଅଛି